ହ୍ୟାଲୋ ମାଆ ମଙ୍ଗଳା ରେଷ୍ଟୁରାଣ୍ଟରୁ ଆପଣ କହୁଛନ୍ତି ମୁଁ ଲକ୍ଷ୍ମୀ ମୁର୍ମୁ କାଳିଆସରୁ କହୁଛି ଆମର ଗୋଟେ ବାର୍ଥ ଡ଼େ ଆପଣଙ୍କ ରେଷ୍ଟୁରାଣ୍ଟରେ ସେଲିବ୍ରେସନ୍ କରିବୁ ଯଦି ଆପଣ ଟେବୁଲରେ ଟେବୁଲ୍ ପ୍ରତି କିଛି ଅଫର୍ ଯଦି ଅଛି ତା'ହେଲେ ମୋତେ ଜଣାଇ ଦିଅନ୍ତୁ କାହିଁକିନା ଆମେ ଅଧିକା ବଜେଟ୍ରେ ଆମେ ସେଠି ଅର୍ଡ଼ର କରିବୁ ଯଦିଓ ସେମିତି କିଛି ଯଦି ଅଫର୍ ଅଛି ହେଲେ ମୋତେ ଜଣାଇ ଦିଅନ୍ତୁ ଆଉ ମୁଁ ସେଥିରେ ମୋତେ ବହୁତ ଖୁସି ମଧ୍ୟ ହେବି